ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ଅଛି କିନ୍ତୁ ଆହୁରି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ହେବା ବହୁତ ଆବଶ୍ୟକ ଆମେ ହସ୍ପିଟାଲକୁ ଯିବା ମାତ୍ରେ ସବୁପ୍ରକାର ସୁବିଧା ପାଇବା ନିହାତି ଜରୁରୀ ଯେମିତି ଟେକ୍ନୋଲୋଜି ଆଉ ଆମର ଯୋଗାଯୋଗ ଭାଷା ଭାଷା ସବୁ ପ୍ରକାର ସବୁ ପ୍ରକାର ସୁବିଧା ହେଲେ ଆମେ ସ୍ୱାସ୍ଥ୍ୟ ସେବାରେ ଆଗକୁ ଯାଇପାରିବା ଏବଂ ଆମେ ଯେଉଁ ଡାକ୍ତରଙ୍କ ସହ ପରାମର୍ଶ ହବା ସେ ଆମ ଭାଷା ସହ ପରିଚିତ ହବା ଉଚିତ କାହିଁକିନା ଆମ ମନର କଥାକୁ ସେ ବୁଝିପାରିବେ ଏବଂ ଭାଷା ବୁଝିଲେ ଜଣେ ରୋଗୀକୁ ଉତ୍ତମ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଦେଇପାରିବେ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଦେବା ଫଳରେ ଜଣେ ରୋଗୀ ଅତି ସହଜରେ ଭଲ ହୋଇପାରିବ ଏବଂ ତାହା ଆମ ସମାଜ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ